ମୁଁ ଯେଉଁ ଲାପଟପ ଟି କିଣିଥିଲି ତାହାର ଖରାପ ଗୁଣ ହେଉଛି ତାହାର ବ୍ୟାଟେରୀ ଖୁବ ଶୀଘ୍ର ଚାର୍ଜ ରଖିପାରୁନାହିଁ ଏବଂ ମୁଁ ଯେତେବେଳେ ତାକୁ ବ୍ୟବହାର କରୁଛି ତାକୁ ଇଲେକ୍ଟ୍ରିକ ମାଧ୍ୟମରେ ଲଗାଇ ରଖିବାକୁ ପଡୁଛି